ନୃତ୍ୟ ହେଉଛି ମୋର ଗୋଟେ ସଉକ ନୃତ୍ୟ କରିବାଟା ମୋତେ ଖୁସି ଲାଗେ ସେଥିପାଇଁ ମୁଁ ନୃତ୍ୟ କରେ କିନ୍ତୁ ମୁଁ କୌଣସି ଜାଗାରେ ଶିକ୍ଷା ମାଧ୍ୟମରେ ନୃତ୍ୟ ମୁଁ ଶିକ୍ଷା ଗ୍ରହଣ କରିନାହିଁ ନୃତ୍ୟର ଶୈଳୀ ସେମିତି କିଛି ମୁଁ ଶିଖିନାହିଁ କିନ୍ତୁ ନୃତ୍ୟକୁ ଉପଭୋଗ କରେ ଅଧିକ ମୋତେ ଖୁସି ଲାଗେ ମୁଁ ଟି ଭି ପର୍ଦ୍ଦାରେ କି କୌଣସି ଏମିତି ନୃତ୍ୟ ଶିଖିକି ମୋତେ ଦେଖିକି ମୁଁ ନୃତ୍ୟ କରେ ଆଉ ମୁଁ କୌଣସି ଶୈଳୀ ନୃତ୍ୟର ଶିଖିନାହିଁ ସେଥିପାଇଁ ମୋତେ ନିଜକୁ ନିଜେ ମୁଁ ଖାଲି ଦେଖିକି ଅନ୍ୟ ନୃତ୍ୟ କୌଣସି ଟି ଭି ପର୍ଦ୍ଦାରେ ଦେଖିକି ମୁଁ ସେପରି ନୃତ୍ୟ କରେ